ରୋଷେଇ କରିବା ବେଲେ ମୁଁ ବହୁତ୍ ଜିନିଷ ବ୍ୟବହାର କର୍ସିଁ ସେଥିରୁ ହଉଚେ ଗଞ୍ଜ କଢ଼େଇ ଡେକ୍ଚି ଖୁରୀ ଗିନା ଥାଲି ଏମିତି ବିଭିନ୍ନ ପ୍ରକାର ଯେତେବେଲେ ମୁଇଁ ରୋଷେଇ କର୍ସିଁ ଭାତ ରାନ୍ଧିବାର୍ ବେଲେ ଗଞ୍ଜର ବ୍ୟବହାର କର୍ସିଁ ତୁନ ରାନ୍ଧିଲେ କଢ଼େଇରେ ବ୍ୟବହାର କର୍ସିଁ ଏବଂ ଖାଇବାକୁ ଦେଲେ ଖୁରୀରେ ହେଉ ଥାଲିରେ ହଉ ଖାଇବାକୁ ଦେସିଁ ଯେତେବେଲେ ଟିଫିନ ଦେଲେ ସେ'ଟା ପ୍ଲେଟରେ ଦେସିଁ ଆଉ ବେଶୀ ଯଦି ଅଧିକା ରନ୍ଧା ହୁଏ ତା'ହେଲେ ପ୍ରେସରରେ ବ୍ୟବହାର କର୍ସିଁ ଯଦି ମତେ ଭଲ ଯେନ୍ ଦିନ ନାଇଁ ଲାଗ୍ବାର୍ ସେ'ଦିନ ମୁଇଁ ଖଲି ଦନା ଇତ୍ୟାଦିରେ ବ୍ୟବହାର କର୍ସିଁ